ଆମର୍ ଇନ କବି ବା ଲେଖକମାନେ ବହୁତ୍ ଅଛନ୍ ଯେନ୍ତା କି ଓଡ଼ିଶାନୁ ଆଉ ବହୁତ୍ ବଢ଼ିଆ ବଢ଼ିଆ ଟା ବାହାରିଛନ୍ ସେଥିର୍ ମଧ୍ୟରୁ ଫକରିରମୋହନ୍ ସେନାପତି ଯେ କି ବାଲେଶ୍ଵରର ସେ ବହୁତ୍ ବଢ଼ିଆ ବଢ଼ିଆ ଲେଖାମାନେ ଲେଖିଛନ୍ ରେବତୀ କବିତା ତପସ୍ଵିନୀ ଇ ତାଙ୍କର୍ ଲେଖାମାନେ ଏତେ ବହୁତ୍ ବଢ଼ିଆ ଯେ ହେଲେ ଗୋଟେ ବ୍ୟକ୍ତିଟେ ପଢ଼ିକରି ବହୁତ୍ କିଛି ଶିଖବାର୍ କେ ପାଇଯିବା ଆର୍ ତାଙ୍କର୍ ଲେଖାନୁ ହିଁ ଓଡ଼ିଆ ଭାଷାର ଆଗ୍କେ ଆଗମନ ହେଇଚି ସେ ତାଙ୍କର୍ ଲେଖା ବଲରେ ହିଁ ଓଡ଼ିଶା ଭାଷାର ଆନ୍ଦୋଳନ କରି ପାରିଛନ୍ ଯେନ୍ଟା କି ଉନେଇଶି ଶହ ଛତିଶ୍ ମସିହାରେ ଏଇ ଜିନିଷ୍ଟା ଚାଲିଥିଲା ଓଡ଼ିଶା ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ୍ ଭାବେ ଗଠନ କର୍ବାର୍ ଲାଗି ଆର୍ ଇଟା ତାଙ୍କର୍ ବରଦାନ୍ ଯୁଗ ଯୁଗ ରହିକରି ରହେବା ଆର୍ ରହିକରିଥିବା ସେ ଅମର ଲଡ଼ୁ ସମାନ କଲାଣି ତାର୍ ସାଙ୍ଗେ ସାଙ୍ଗେ ଗଙ୍ଗାଧର୍ ମେହେର୍ ଯିଏ କି ବରପାଲି ଜିଲ୍ଲାରେ ଜନ୍ମଗ୍ରହଣ କରିଛନ୍ ସିଏ ବି ବହୁତ୍ ବଢ଼ିଆ ଲେଖନୀ ଲେଖିଛନ୍ ସିଏ ବି ତାଙ୍କର ଜୀବନ କାଲରେ ବହୁତ୍ଗୁଡ଼ିଏ କବିତାର ଆଲୋଚନା କରିକରି ଲେଖିଛନ୍ ଆର୍ ତାଙ୍କର୍ ଓଡ଼ିଆ ଭାଷା ପ୍ରତି ସ୍ନେହ ମମତା ଆଗ୍କେ ବଢ଼େଇଛନ୍